ମୁଁ ବେଳେ ବେଳେ ମୋର ଅବସର ସମୟକୁ କଟାଇବା ପାଇଁ ବେଳେ ବେଳେ ଚିତ୍ର ଆଙ୍କିଥାଏ କାରଣ ଚିତ୍ର ଆଙ୍କିଲେ ମନରେ ବହୁତ ଆନନ୍ଦ ସୃଷ୍ଟି କରେ ଏବଂ ଭୌତିକ ଓ ମାନସିକ ବିକାଶ ମଧ୍ୟ ଘଟିଥାଏ ଏହି ଚିତ୍ର ସୃଷ୍ଟି କରିବା ସମୟରେ ମୁଁ କେତେ ଗୁଡ଼ିଏ ଅନ୍ଲାଇନ୍ ଉତ୍ସକୁ ଅନୁସରଣ କରିଥାଏ ଏବଂ ମୋ ପାଖରେ ଯେଉଁ ପୁରୁଣା ଚିତ୍ର ସବୁ ଥାଏ ତାକୁ ମଧ୍ୟ ମୁଁ ଅନୁସରଣ କରିଥାଏ ଏବଂ ଅନ୍ୟ ଚିତ୍ରକରମାନେ କଣ କଣ ଚିତ୍ର ସବୁ କରିଥାନ୍ତି ମୁଁ ସେଗୁଡ଼ିକୁ ମଧ୍ୟ ଦେଖିଥାଏ ତେଣୁ ମୁଁ ନିକଟରେ ଏକ ଭଲ ମନ୍ଦିରକୁ ମନ୍ଦିରର ଚିତ୍ର କରିଥିଲି ଯେଉଁ ମନ୍ଦିର ସୃଷ୍ଟି କରିବା ପାଇଁ ଯେଉଁ ମନ୍ଦିର ଚିତ୍ର କରିବା ପାଇଁ ମୁଁ କେତେ ଗୁଡ଼ିଏ ଅନ୍ଲାଇନ୍ ଉତ୍ସକୁ ଅନୁସରଣ କରିଥିଲି ଆଉ ଭାରତରେ ବିଖ୍ୟାତ ମନ୍ଦିର ସବୁ ରହିଛି ଯେଉଁ ଜାଗାରେ ସେଗୁଡ଼ିକୁ ଅନୁସରଣ କରିଥିଲି ମନ୍ଦିରର ଢାଞ୍ଚା ମନ୍ଦିରର ନିର୍ମାଣ ଶୈଳୀ ମନ୍ଦିର କେଉଁ ସ୍ଥାନରେ ଅବସ୍ଥିତ କିପରି ଅଛି ସେଗୁଡ଼ିକୁ ଅନୁଧାବନ କଲା ପରେ ମୁଁ ଚିତ୍ର ଆରମ୍ଭ କରିଥିଲି ତେଣୁ ଚିତ୍ର କରିବା ପୂର୍ବରୁ ପ୍ରସ୍ତୁତି ପ୍ରକିୟା ପ୍ରସ୍ତୁତି ପ୍ରକିୟା କରିଥିଲି ସେଥି ପାଇଁ ଡ୍ରଇଁ ସିଟ୍ ବିଭିନ୍ନ ରଙ୍ଗର କାଳି ବିଭିନ୍ନ ରଙ୍ଗର ପେନସିଲ ସ୍କେଲ ଏବଂ ଅନ୍ୟାନ୍ୟ ସାମଗ୍ରୀ ମୁଁ ପ୍ରଥମେ ବଜାରରୁ ଆଣିଥିଲି ଏବଂ ସେଗୁଡ଼ିକ ଗୋଟିଏ ଜାଗାରେ ରଖିଲା ପରେ ମୁଁ ଗୋଟିଏ ଘରେ ବସି ଏକାନ୍ତରେ ସେ ଚିତ୍ର ଆଙ୍କିଥିଲି ଏବଂ ଶେଷରେ ଦେଖିଲି ଯେ ଯେଉଁ ଭଲ ଭଲ ମନ୍ଦିର ସବୁ ରହିଛି ସେଗୁଡ଼ିକ ଭିତରୁ ଲିଙ୍ଗରାଜ ମନ୍ଦିରର ଲିଙ୍ଗରାଜ ମନ୍ଦିରର ଚିତ୍ରଟା ସବୁଠାରୁ ଭଲ ହୋଇଥିଲା ତେଣୁ ମୁଁ ଲିଙ୍ଗରାଜ ମନ୍ଦିରକୁ ମଧ୍ୟ ଯାଇ ଦେଖିଲି ଯେ ଏହି ଲିଙ୍ଗରାଜ ମନ୍ଦିର ମୋର ଚିତ୍ର ସହିତ ସାମଞ୍ଜସ୍ୟ ବହୁତ ରହିଛି